ବାଣିଜ୍ୟ ଏବଂ ବାଣିଜ୍ୟ ଭଳି ସ୍ଥାନୀୟ ଅର୍ଥନୀତିରେ ଓଡ଼ିଆ ଭାଷାର ବ୍ୟବହାର କିପରି ପ୍ରଭାବ ପକାଏ ଦେଖିବାକୁ ଗଲେ ଆମର ଆମେ ଓଡ଼ିଶାର ବାସିନ୍ଦା ଆମ ଭାଷା ହେଉଛି ଓଡ଼ିଆ ଆମର ବିଭିନ୍ନ ପ୍ରକାର ବେପାର ବାଣିଜ୍ୟ ବିଭିନ୍ନ ପ୍ରକାର ରାଜ୍ୟରେ ମଧ୍ୟ ଲୋକ କରନ୍ତି ଯାହା ଫଳରେ ନିଶ୍ଚିନ୍ତ ଭାବରେ ଏକ ଓଡ଼ିଆ ଭାଷା ପ୍ରଭାବ ପକାଇଥାଏ କିପରି ଭାବରେ କହିବାକୁ ଗଲେ ଆମର ଭାଷାକୁ ସେମାନେ ଯେହେତୁ ଆମର ହିନ୍ଦୀ ଭାଷାରୁ ଓଡ଼ିଆ ଭାଷା ବାହାରିଛି ହିନ୍ଦୀ ଭାଷା ସହିତ ଆମ ଭାଷାର ଟିକେ ସାମଞ୍ଜସ୍ୟ ରହିଛି ଯେମିତି ବେଙ୍ଗଲୀ ମାନେ ଯେମିତି ଆମ ଭାଷାକୁ ବୁଝିପାରନ୍ତି ଏବଂ ବିଭିନ୍ନ ପ୍ରକାର ବିଜନେସ୍ରେ ଆମକୁ ସାହାଯ୍ୟ କରନ୍ତି ଯେଉଁ ଭାଷା ଗୁଡ଼ିକ ହିନ୍ଦୀରୁ ବାହାରିଛି ସେ ଭାଷାର ଲୋକମାନେ ଓଡ଼ିଆ ଭାଷାକୁ ବୁଝିବା ଅତି ସହଜ ହୋଇଥାଏ ଏବଂ ବାଣିଜ୍ୟ କରିବାରେ କୌଣସି ପ୍ରକାର ଅସୁବିଧା ହୋଇନଥାଏ ଯେମିତିକି ଆମେ ସାଉଥକୁ ଯଦି ଯିବା ଦକ୍ଷିଣ ସାଇଟ୍କି ଯିବା ତା'ହେଲେ ଆମର ଓଡ଼ିଆ ଭାଷାର ବିଜନେସ୍ ସହିତ ଟିକେ ପ୍ରଭାବ ପଡ଼େ କାରଣ ସେମାନଙ୍କ ଭାଷା ଆମ ଭାଷା ଭିତରେ ତଫାତ ରହେ ସେମାନଙ୍କ ଭାଷା ବହୁତ ଟିକେ ବୁଝିବାରେ କଷ୍ଟକର ହୁଏ ଏବଂ ଅର୍ଥନୀତିକରେ ଓଡ଼ିଆ ଭାଷାର ପ୍ରଭାବ ରହିଛି ନିଶ୍ଚିତ ଭାବରେ